ଆମ ଗାଁରେ ବାହାଘର ପାଇଁ ଗୋଟେ ପୁଅ ଅଛି ଆମେ ବାହାଘର କରିବା ଆମେ ଦେଖିଲେ ଅନ୍ୟ ଘରେ ଜଣେ ଝିଅ ଅଛି ଆମକୁ ଜଣେ ମିଡ଼ିଏଟର୍ ମଧ୍ୟସ୍ଥି କହିଲା ବା ଆମେ ନିଜେ ବି ଦେଖିଲେ ତାଙ୍କ ଘରେ ପ୍ରସ୍ତାବ ଦେଲେ ତା'ପରେ ପୁଅକୁ କହିଲେ କି ଏଇ ଫଟୋଟା ପୁଅ ଦେଖ ତୋର ପସନ୍ଦ ହେଉଛି କି କ'ଣ ପୁଅ କହିଲା ପସନ୍ଦ ହେଉଛି କିନ୍ତୁ ସେ ନିଜେ ତାକୁ ଆମେ ପଠାଇଲେ ଝିଅ ଘରକୁ ଗଲେ ଝିଅ ପୁଅକୁ ଦେଖିଲା ପୁଅ ଝିଅକୁ ଦେଖିଲା ତାଙ୍କର ପସନ୍ଦ ହେଲା ତା'ପରେ ଆମରି ଘରେ କୁହାକୁହି ହେଲେ ହଁ ଝିଅ କହିଲା ମୋର ପସନ୍ଦ ଅଛି ପୁଅ କହିଲା ମୋର ପସନ୍ଦ ବି ଅଛି ତା'ପରେ ଆମର ଗୋଟେ ନୀତି ନିୟମ ଅଛି ଯେ ଆମେ ପୁଅ ଘର ତରଫରୁ କିଛି ଲୋକ ଯିବେ ଝିଅଘର ତରଫରୁ ମଧ୍ୟ କିଛି ଲୋକ ଯିବେ ତା'ପରେ ଝିଅ ତାଙ୍କର ସବୁ ବନ୍ଧୁ ବାନ୍ଧବ ତାଙ୍କ ଭାଇ ସାହି ପଡ଼ିଶା ସେମାନେ କହିଲେ ପୁଅ ଘର ତାଙ୍କ ସାହି ପଡ଼ିଶା ସମସ୍ତେ କହିଲେ ତା'ପରେ ପୁଅ ଘର ଗଲେ ଝିଅଘର ଘରକୁ ତା'ପରେ ସେଇଠି ତାଙ୍କରି ଭୋଜି ଭାତ ଯାହା ଯେମିତି ସମ୍ବର୍ଦ୍ଧନା ଜଣାଇବା କଥା ବନ୍ଧୁବାନ୍ଧବକୁ ଜଣାଇଲେ ତା'ପରେ ଆମେ ଆସିଲେ ଆମର ଓଡ଼ିଆ ଘରର ଗୋଟେ ପରମ୍ପରା ଅଛି ଆମର ନିର୍ବନ୍ଧ ଅଛି ଅଛି ଯେବେ ସ୍ଵୀକାର ଝିଅଘରେ କହିଲେ ତା'ହେଲେ ଝିଅଘର ପୁଅଘରକୁ ନେଇକି ଆସିବେ ଯଦି ତାଙ୍କର କହିଲେ ନାଇଁ ଆମର ପାଟ୍ଟମୁଦି ହେବ ତ ତା'ହେଲେ ପୁଅଘର ସେମିତି ମିଠା ଶାଢ଼ୀ ଗହଣା ଅନ୍ୟାନ୍ୟ ଜିନିଷ ତାଙ୍କର ଯାହା ନେବା କଥା ଝିଅର ଉପକରଣ ଆଟାଚ ସବୁ ଆମେ ନେଇକି ଗଲେ ଝିଅଘରକୁ ତା'ପରେ ଆମର ବ୍ରାହ୍ମଣ ଆସିଲେ ପୁରୋହିତ ଆସିଲେ ପୂଜା ପାଠ ହେଲା ତା'ପରେ ଆମେ ସେଠି କରିକି ନିର୍ବନ୍ଧ କରିକି ଫେର ତାଙ୍କର ଭୋଜି ଭାତ ଖାଇକି ତାଙ୍କର ଯାହା କରିବା କଥା କଲେ ଆମେ ଘରକୁ ଫେରିଲେ ଘରକୁ ଫେରିଲେ ଗଲେ ତା'ପରେ ଅଛି ଆମର କ'ଣ ଯାଇ ରଗଡ଼ା ଅଛି ମଙ୍ଗଳ ପାଗ ଅଛି ଆମେ ଯେତିକି ଆୟୋଜନ କଲେ ମାର୍କେଟିଂ କଲେ ଝିଅ ପାଇଁ ବି ଲୁଗାପଟା ଆଣିଲେ ବନ୍ଧୁବାନ୍ଧବ ପାଇଁ ଲୁଗା ପଟା ଆଣିଲେ ତା'ପରେ ଭୋଜି ଭାତରେ ଆମର କ'ଣ ଆୟୋଜନ ହେବ କିଏ ଆମରି ପୁଅଘର ମନେକର ଆମର କ'ଣ ଭୋଜି କରିବା କି ଝିଅଘର ମଟନ୍ କହିଛନ୍ତି ବନ୍ଧୁବାନ୍ଧବ ତାଙ୍କ ବରଯାତ୍ରୀ କି ଚିକେନ୍ କହିଛନ୍ତି ସେହି ଅନୁସାରେ ଆମେ ଆୟୋଜନ କରିବା କେତେ ବନ୍ଧୁ ବାନ୍ଧବ ଖାଇବେ କେତେ ବରଯାତ୍ରୀ ଆସିବେ ଟେଣ୍ଟ୍ କେମିତି ଭିଡ଼ା ହେବ ସେଥିପାଇଁ ଆମର କଲେ ତା'ପରେ ଆୟୋଜନ କଲାପରେ ଆମର ବାହାଘର ହେଲା ଆମର ବ୍ରାହ୍ମଣ ବାହାଘର ମନ୍ତ୍ରପାଠ ଯାହା ପଢ଼ିବା କଥା କଲେ ଯାହା କରିବା କଥା କଲେ ତା'ପରେ ଆମର ନୀତି ନିୟମ ଅଛି ବାହାଘର ବାସୀ ଦିନ ଆମର ଗୋଟେ ବର ବାହୁଡ଼ା ହୁଏ ତା'ପରେ ଝିଅ ବିଦା ହୋଇଗଲା